ଆମର ତ ଓଡ଼ିଶାର ପାରମ୍ପରିକ ବୃତ୍ତି ଏବଂ ଜୀବିକାଗୁଡ଼ିକ ମଧ୍ୟରେ କୃଷି ଅଛି ବାଣିଜ୍ୟ ଅଛି ଉତ୍ପାଦନ ସେବା ବୟନ ଶିଳ୍ପ ଇତ୍ୟାଦି ରହିଥାଏ କଥାରେ ଅଛି ଜୟ ଜବାନ ଜୟ କିସାନ କୃଷି କୃଷି କାର୍ଯ୍ୟ ଯାହାର କି ଆନନ୍ଦ ତାହାର ତ କୃଷି କାର୍ଯ୍ୟ ସମୟରେ ସେଗୁଡ଼ିକର ସଠିକ ରୂପାୟନ ଏବଂ ସଠିକ ପରିବେଶ ଦରକାର ଏବଂ କୃଷି କାର୍ଯ୍ୟରେ ନିୟୋଜିତ ସମସ୍ତେ ମାନେ ଚଷା ପୁଅର ଯଦି ଚାଷ କରନ୍ତି ସେମାନଙ୍କର କୌଳିକ ବୃତ୍ତି ଅନୁଯାୟୀ ଯିଏ ଯେ ଯାହାର କୃଷିର କୃଷକ କରିବ ବାଣିଜ୍ୟ ସେମାନେ ବାଣିଜ୍ୟ କରିବେ ଉତ୍ପାଦନ ସେବା ଯେଉଁ ବୟନ ଶିଳ୍ପ ହେଉଛି ସେମାନଙ୍କର କୌଳିକ ବୃତ୍ତି ଅନୁଯାୟୀ ସେଇଟା ହୋଇଥାଏ ତ ସେଗୁଡ଼ିକ ସହିତ ସଠିକ ବିକଶିତ ଏବଂ ବିକାଶ ଧାରାରେ କୃଷି ଏବଂ ବାଣିଜ୍ୟ ଉତ୍ପାଦନ ସେବା ବୟନ ଶିଳ୍ପ କୃଷି ବାଣିଜ୍ୟ ଇତ୍ୟାଦି ରହିଥାଏ କୃଷି କାର୍ଯ୍ୟରେ ଅତ୍ୟନ୍ତ ସହଯୋଗ କରୁଥାଏ କୃଷକ ବାଣିଜ୍ୟରେ ବାଣିଜ୍ୟ ହେବା ଦ୍ୱାରା ବାଣିଜ୍ୟକାରର ଉତ୍ପାଦନ କରାହେଇଥାଏ ଉତ୍ପାଦନ ସେବା ଏବଂ ବୟନ ଶିଳ୍ପ ଦ୍ୱାରା ସମସ୍ତ ଉତ୍ପାଦନ ଦ୍ୱାରା ରୋଜଗାରକ୍ଷମ କରା ହେଇଥାଏ ଏବଂ ରୋଜଗାର ବାଟରେ ସମସ୍ତେ ନିଜର ସମାଜ ନିଜର ନିଜର ନିଜେ ଏବଂ ନିଜେ ସମା ସମାଜ ପ୍ରତି ଉତ୍କଣ୍ଠିତ ହେବା ସହିତ ସମାଜକୁ ଏକ ବିକଶିତ ରାଷ୍ଟ୍ରରେ ପରିଗଣିତ କରିପାରନ୍ତି